ମୁଁ ଗୋଟେ ଚିତ୍ର କରିବି ପ୍ରାକୃତିକ ଦୃଶ୍ୟ ସେ ଚିତ୍ରରେ ଗୋଟେ ଧଳା ପେପର୍ ନେଇ ପ୍ରଥମେ ସେଥିରେ ପେନସିଲ୍ରେ ଗୋଟେ ଦୁଇ ପାହାଡ଼ ପାହାଡ଼ କରିବି ଓ ପାହାଡ଼ ସାଇଡ଼୍ରେ ଗଛ କରିବି ଓ ଗୋଟେ ଅଧା ହୋଇଥିବା ଗୋଟେ ସୂର୍ଯ୍ୟ କରିବି ପକ୍ଷୀ ଯାଉଥିବ କାଉ ମାନେ ସନ୍ଧ୍ୟା ଯାଉଥିବେ ଓ ସାଇଡ଼୍ରେ ଗୋଟେ ନଦୀ ଥିବ ଓ ନଦୀ ପାଖରେ ଗୋଟେ ହରିଣଟେ ଓ ହରିଣ ଓ ହରିଣ ଗାଈ ଆଦି ପଶୁପକ୍ଷୀ ଥିବେ ଓ ତାକୁ ତା'ପରେ ତାକୁ ଚିତ୍ର କରିବି କଲର୍ କରିବି କଲର୍ରେ ତାକୁ ପାହାଡ଼କୁ ପ୍ରଥମେ ଗ୍ରୀନ୍ ପାହାଡ଼କୁ ପ୍ରଥମେ ମାଟିଆ କଲର୍ କରିବି ଓ ସୂର୍ଯ୍ୟକୁ ହଳଦିଆ କରିବ ତା' ସାଇଡ଼୍ରେ ଟିକେ ନେଳିଆ ହେଲା ଭଳିଆ ସନ୍ଧ୍ୟା ହେଲା ଭଳିଆ କରିବି ଓ ଗଛକୁ ଡାଳକୁ ଗଛର ଡାଳକୁ ନେଳି କଲର୍ କରିବି ଓ ତା'ର ଚେର କୁ କଲର୍ କରିବି ଓ ତା'ପରେ କାଉ ମାନଙ୍କୁ କଳା କଲର୍ କରିବି ପାଖରେ ଥିବା ନଦୀକି ଝରଣା ଝରଣା କରି ତାକୁ ବ୍ଲୁ ତାକୁ ତାକୁ ବ୍ଲୁ ବ୍ଲୁ କଲର୍ କରିବି ଓ ବ୍ଲୁ କଲର୍ କରିସାରିଲା ପରେ ତା' ପାଖରେ ଥିବା ହରିଣକୁ ଚିତ୍ର କରିବି ଓ ଗାଈକୁ ଧଳା ଧଳା କଲର୍ କରି ଏ ଚିତ୍ରକୁ ପୂରଣ କରିବି